କୁକୁଡ଼ା ଚାଷରେ ରୋଗ ପୋକକୁ ରୋକିବା ପାଇଁ ଏବଂ ପରିଚାଳନା କରିବାର କିଛି ଉପାୟ ହେଉଛିି କୁକୁଡ଼ାମାନଙ୍କୁ ଔଷଧ ଦିଆଯାଏ କୁକୁଡ଼ାମାନଙ୍କୁ ରୋଗ ନହେବା ପାଇଁ ପଶୁଡ଼ାକ୍ତରଙ୍କ ପାଖକୁ ଯାଇ ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ଦିଆଯାଇଥାଏ କୁକୁଡ଼ାମାନଙ୍କ ରୋଗ ହେଲେ ସେ କୁକୁଡ଼ାମାନଙ୍କର ବ୍ୟବସାୟ କରିଥିବା ବ୍ୟକ୍ତି ଯେଉଁ କୁକୁଡ଼ାକୁ ବିକିଥାନ୍ତି ଓ ଯେଉଁ ଲୋକ ତାକୁ ନେଇ ଖାଇଥାଏ କିମ୍ବା ଚାଷ କରିଥାଏ ତାହାର ଅନ୍ୟାନ୍ୟ ରୋଗ ହୋଇପାରେ କିମ୍ବା ତା'ର ଅନେକ ଅସୁବିଧା ହୋଇପାରେ ପଶୁମାନଙ୍କ ସମ୍ପର୍କରେ କୌଣସି ସମସ୍ୟା କିମ୍ବା ପ୍ରଶ୍ନ ଆସିଲେ ଆମେ ପଶୁ ଡ଼ାକ୍ତରଙ୍କ ସହିତ ପଶୁ ଡ଼ାକ୍ତରଙ୍କ ପରାମର୍ଶ ନେବା କାରଣ ପଶୁ ଡ଼ାକ୍ତର ହିଁ ପଶୁକୁ ଦେଖି ଭଲ ଭାବରେ ତା'ର କ'ଣ ଆବଶ୍ୟକ କହିପାରିବେ କି ଔଷଧ ଆବଶ୍ୟକ କି ପ୍ରକାର ଯତ୍ନ ଆବଶ୍ୟକ ପଶୁଡ଼ାକ୍ତର କହିପାରିବେ